ନମସ୍କାର ମ୍ୟାଡ଼ମ କିଏ କହୁଥିଲେ ଆପଣଙ୍କର କ'ଣ ଲୋନ ଦରକାର ଥିଲା କି ହଁ ମୁଁ ବ୍ୟାଙ୍କ ରେ ଏବେ ଘର ପାଇଁ ଲୋନ ଦିଆଯାଉଛି ଚାଷ ପାଇଁ କୃଷି ଋଣ ଦିଆଯାଉଛି ଗାଈ ଗୋରୁ ପାଇଁ ଯେଉଁ ଗାଈ ଗୋରୁ ଛେଳି ମାନଙ୍କ ପାଇଁ ଋଣ ଦିଆ ଯାଉଛି ଆଉ ପାଠ ପଢ଼ିବା ପାଇଁ ଋଣ ଦିଆ ଯାଉଛି ହଁ ଆପଣ କେଉଁ ଋଣ ନେଇ ଥାନ୍ତେ କି ଏବେ ତ ବହୁତ ଋଣ ଦିଆ ଯାଉଛି କିନ୍ତୁ ଆମର ଯେଉଁ ଚାଷ ରେ ବହୁତ କମ୍ ଋଣ ଦିଆଯାଉଛି ଆପଣ ଆପଣଙ୍କର ନିଜର ଯେଉଁ ଡକ୍ୟୁମେଣ୍ଟ ସବୁ ଥାଏ ଆଧାର କାର୍ଡ ପ୍ୟାନ କାର୍ଡ ଆଉ ଜମିର ପଟ୍ଟା ଏହି ସବୁ ନେଇକି ଆସନ୍ତୁ ଆଜ୍ଞା ଘର ତିଆରି କରିବା ପାଇଁ ଯେଉଁ ଘର ଲୋନ୍ ନେବେତ ଆପଣ ଆପଣ ଘର ଲୋନ ନେବାକୁ ଚାହୁଁ ଥିଲେ ଆପଣ ଅଠର ଲକ୍ଷ ବାର ଲକ୍ଷ ଯେମିତି ଯାହା ଆପଣଙ୍କ ଜମିର କେତେ ଯେ ଜମି ଅଛି ଦେଖିକି ସେ ଅନୁସାରେ ଆପଣଙ୍କୁ ଲୋନ ଦିଆଯିବ ଆଉ ସୁଧ ଟା ଆପଣଙ୍କର ଦେଖିକି ସେ ଅନୁସାରେ ଦିଆଯିବ ଆଉ ଦୁଇ ପର୍ସେଣ୍ଟ୍ ସୁଧ ନିଆ ଯାଉଛି ଆଉ ଆପଣ ଚାହିଁଲେ ସୁନା ଋଣ ବି କରି ପାରିବେ ଚାହିଁଲେ ଆପଣ ସୁନା ଋଣ କରି ପାରିବେ କି ଗାଈ ଛେଳି ଏସବୁ ଋଣ କରି ପାରିବେ କି କୌଣସି ମାନେ ଯେମିତି ଥାଏ ନା ଆଉ ସବୁ ଏହି ଯେଉଁ ଘରର ପାଇଁ ଯେଉଁ ଅଲଗା ଅଲଗା ସବୁ ଋଣ ଥାଏ ପାଠ ପଢ଼ା କି ପିଲା ଛୁଆ ଯଦି ପାଠ ପଢ଼ିବା ପାଇଁ ଚାହୁଁଥିବେ ସେ ସବୁ ପାଇଁ ବି ଋଣ କରି ପାରିବେ କି ଏମିତି ବହୁ ପ୍ରକାର ଋଣ ଅଛି ଯଦି ଆପଣ ଚାହୁଁଛନ୍ତି ଆପଣ ଆସି ଦେଖା କରନ୍ତୁ ଆଉ ସୁନା ଋଣ ଉପରେ ଆମେ ଗୋଟେ ପର୍ସେଣ୍ଟ୍ ସୁଧ ନେଉଛୁ ପାଠ ପଢ଼ା ପାଇଁ ଆମେ ଗୋଟେ ପର୍ସେଣ୍ଟ୍ ସୁଧ ନେଉଛୁ ଗୋଟେ ଭରି ସୁନା ପାଇଁ କେତେ ପର୍ସେଣ୍ଟ୍ ସୁଧ ଯେତିକି ଟଙ୍କା ଆପଣ ନେବେ ସେ ଟଙ୍କା ଅନୁଯାୟୀ ଆପଣଙ୍କୁ ସେତିକି ପାର୍ସେଣ୍ଟଟେଜ ସୁଧ ଦିଆଯିବ ନା ଆପଣଙ୍କର ଗୋଟେ ଭରି ସୁନାରେ ଆମେ ଚାଳିଶ ହଜାର ଟଙ୍କା ଦେଉଛୁ ଛେଳି ପାଇଁ ଆମେ ଦୁଇ ଲକ୍ଷ ଟଙ୍କା ଦେଉଛୁ କୁକୁଡ଼ା ପାଇଁ ଚାରି ଲକ୍ଷ ଆପଣଙ୍କ ର ଗାଈ ପାଇଁ ଦୁଇ ଲକ୍ଷ ଦିଆଯାଉଛି ସେମିତି ଯଦି କୌଣସି ସୁବିଧା ହୁଏ ମାନେ କୌଣସି ଆସେ ସରକାରଙ୍କ ନିୟମ ଆସେ ତ ଆପଣଙ୍କୁ ଛାଡ଼ ହେବ ନଚେତ୍ ଯେମିତି ଆପଣଙ୍କର ସୁଧ ଦେଉଛନ୍ତି ଦୁଇ ପର୍ସେଣ୍ଟ୍ ସେମିତି ଦେବେ ଦୁଇ ପର୍ସେଣ୍ଟ୍ ସୁଧ ଦେବେ ଆଜ୍ଞା ଆପଣ ବିଜନେସ ଋଣ ନେଇ ପାରିବେ ଦୋକାନୀ ମାନଙ୍କ ପାଇଁ ମାନେ ଯେଉଁ ଯିଏ ପରା ମାନେ ସ୍ଥାୟୀ ଦୋକାନୀ ଙ୍କ ପାଇଁ ଆମେ ଚାରି ଲକ୍ଷ ଟଙ୍କା ଋଣ ଦେଉଛୁ ଆଉ ଉଠା ଦୋକାନୀ ହେଲେ ଲକ୍ଷେ ତାଙ୍କ ଋଣ ଦେଉଛୁ ଯେହେତୁ ସେମାନଙ୍କର ଛୋଟ ଦୋକାନ ରହିବ ନା ସେହିଥି ପାଇଁ ତାଙ୍କୁ କମ୍ ଋଣ ଦିଆଯାଉଛି ଆଜ୍ଞା ମ୍ୟାଡମ୍ ନମସ୍କାର ଧନ୍ୟବାଦ୍